ଓଡ଼ିଶାରେ ଯେନ୍ତା କି ଆମର ଶିକ୍ଷା ବ୍ୟବସ୍ଥା ହଉଛେ ସେଥିର ଆମର୍ ଆମର୍ ଗରିବ ଶ୍ରେଣୀର ଆମର୍ ଛୁଆମାନେ ଯେନ୍ତା କି ବେଶୀ ଶିକ୍ଷାରୁ ବଞ୍ଚିତ ହଉଛନ୍ ଆମର୍ ଗରିବ ଶ୍ରେଣୀର ଅଛନ୍ ଧନୀ ଲୋକ୍ମାନେ ଯେନ୍ତା କି ଧନୀମାନେ ତାକର୍ ଛୁଆମାନକୁ ପଇସା ବାଲି ସେମାନେ ପ୍ରାଇଭେଟ୍ ସ୍କୁଲ୍ରେ ପଢ଼ଉଛନ୍ ଭଲ ପ୍ରାଇଭେଟ୍ ଆମର୍ ହସ୍ପିଟାଲ୍ରେ ଦେଖଉଛନ୍ ଲେକିନ୍ ଆମର୍ ଓଡ଼ିଶା ସରକାର ଯେନ୍ତା କି ଶିକ୍ଷାର ଭଲ ବ୍ୟବସ୍ଥା କରିଛି ଆମର ଗରିବ ଶ୍ରେଣୀର ଛୁଆମାନେ ମାଗଣାରେ ଆମର ଡ୍ରେସ୍ ପାଉଛନ୍ ଭାତ୍ ତୁନ୍ ଦଉଛନ୍ ସ୍କୁଲ୍ରେ ଆମକୁ ଷ୍ଟାଇଫିନ୍ ବି ମିଲୁଛେ ତାପରେ ଆମେ ଉପର୍ କ୍ଲାସ୍କେ ଗଲେ ସାଇକେଲ୍ ବି ମିଲୁଛେ ହେନ୍ତା କି ବହୁତ କିଛୁ ସରକାର ଆମକୁ ଶିକ୍ଷା ମାଧ୍ୟମରେ ବହୁତ କିଛୁ ସହଯୋଗ କରୁଛି ଆଉ ସେ ଆଉ ସେଥିରେ ଆମେ ଆମର ସମ୍ପ୍ରଦାୟର ଆମ ଗରିବ୍ ଶ୍ରେଣୀର ଛୁଆମାନେ ଶିକ୍ଷା ମାଧ୍ୟମରେ ବହୁତ ବଞ୍ଚିତ ସମ୍ପ୍ରଦାୟ ପାଇଁ ପର୍ଯ୍ୟାପ୍ତ ହୋଇଛନ୍ତି ଲେକିନ୍ ଆମେ ସେଟାକେ ସେଇ ହିସାବେ ଚଲିକିନା ସେଇ ହିସାବେ ରହେବା ରହେବାର୍ କଥା ସବୁ